ପାଠପଢ଼ା ବ୍ୟତୀତ ଜୀବନରେ କଳା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଯାହାକି ଆମେ ପାଠ ପଢ଼ିବା ସହିତ ଅନ୍ୟ କିଛି କାର୍ଯ୍ୟ ମଧ୍ୟ କରିବା ଉଚିତ ଯାହାଫଳରେ କି ଆମର ପାଠ ସହିତ ଅଲଗା ଜ୍ଞାନ ମଧ୍ୟ ବଢ଼ିବା ଦରକାର ଯାହାଫଳରେ ଆମେ ବାହାରକୁ ଯିବା ଦ୍ୱାରା ଆମର ସେଇ କଳା କଳା ପାଇଁ ହିଁ ଆମେ ପରିଚିତ ହେଇଥାଇପାରୁ ଯେମିତିକି ଆମ ଓଡ଼ିଶାରେ ଓଡ଼ିଶୀ ହେଲା ଓଡ଼ିଶୀ ବେଶି ଗୁରୁତ୍ୱପୂର୍ଣ୍ଣ ସେମିତି ଆମ ଜୀବନରେ କଳା ବହୁତ ଗୁରୁତ୍ୱପୂର୍ଣ୍ଣ କାହିଁକିନା ଆମେ ସେଇ କଳା ଦ୍ୱାରା ବି ବିଭିନ୍ନ ଜାଗାରେ ପରିଚିତ ହୋଇଥାଉ ଆଉ ସେଇଥିରୁ କିଛି ନିଜ ପାଇଁ ବି ମଧ୍ୟ ଅ କିଛି ପେଟ ପେଟ ପୋଷିବା ପାଇଁ ବି ମଧ୍ୟ ରୋଜଗାରକ୍ଷମ କରିଥାଉ ଯାହାଫଳରେ କି ଆମେ ଯାହାଫଳରେ କି ଆମେ ନିଜେ ଗୋଟେ ସଶକ୍ତ ନାରୀ କି ସଶକ୍ତ ପୁରୁଷ ଭାବରେ ଅଭିହିତ ହୋଇଥାଇପାରୁ